ହ୍ୟାଲୋ ହଁ ମାଁ ଏଇ ଖଡ଼ିୟାଲ ମହତାବ ଅଛି ତୁମର ଅଗଷ୍ଟ ଷୋହଳ ତାରିଖରୁ ଷ୍ଟାର୍ଟ ଅଛି ଷୋହଳରୁ ଅଗଷ୍ଟ କୋଡ଼ିଏ ଯେ ତ ମଝିରେ ଗୋଟେ ଦିନ ସେହିଟା ଖଡ଼ିୟାଲ ଇତିହାସ ସେହିଟା ହଁ ତିନ ଚାରି ଦିନ ଅଛି ଯେ ଆରମଶେ ଯିମୁନ ବର୍ଷକରେ ଥରେ ହୋଇଛି ତିନ ଚାର ଦିନ ରହିକରି ଦେଖି ପାରିବୁ ସବୁ ଜିନିଷ ଟା ହଁ ଏଇ ଥର ବହୁତ କଲାକାର ମାନେ ବି ଆସିବେ ବହୁତ ଦେଶ ବିଦେଶରୁ ମଙ୍ଗା ହେଇଛି ଚେନ୍ନାଇରୁ ଆସିବେ ଗୁଜରାଟରୁ ଆସିବେ ଆମର କଳାହାଣ୍ଡିରୁ ଘୁମୁରା ହେଲା ଆରୁ ବହୁତ ସାରା ଦଶ ପନ୍ଦର ଟା ଆସିଛୁ ଆସିଛନ୍ତି ଏଥର ଆର ମର ପଶ୍ଚିମ ଓଡ଼ିଶାରୁ ବି ମେନ ମେନ କଲାକାର ବି ରଖା ହେଇଛି ସାନ୍ତନୁ ସାନ୍ତନୁ ରୁଗୁ ତୁମର ସବ୍ୟସଚି ପ୍ରଧାନ ଅର୍ଚିତା ସାନ୍ତୁନ ତା ଲାଷ୍ଟ ଦିନ ଷ୍ଟାର ନାଇଟ ତାର ପ୍ରୋଗ୍ରାମ୍ ଅଛି ଷ୍ଟାର ନାଇଟ ଦିନ ସେ ତାର ପ୍ରୋଗ୍ରାମ୍ ରଖାଯାଇଛି ବଡ଼ ହଁ ତାର ୱାଇଫ୍ ସାଙ୍ଗେ ଦି ଜଣ ଆସିବେ ବହୁତ ଷ୍ଟାର ନାଇଟରେ ବହୁତ ବହୁତ ଦି ଚାରିଟା ଭଲ ଭଲ ମାନେ ଅଛନ୍ତି ତୁମର ଆଲବମ୍ ସିଙ୍ଗର୍ ମାନେ ଅଛନ୍ତି ଆମର ଓଲିଉଡ଼ରୁ ବି ତିନ ଚାରି ଜଣଙ୍କୁ ରଖାହେଇଛି ଏହିଟା ପାଖଟା ତେ ନା ଆମ ଡିଷ୍ଟ୍ରିକ୍ଟ ରେ ବାଇକ୍ ରୁ ଛଅ ସାତ ବଜେ ବାହାରି ଦେଲେ ଆରମଶେ ହଁ ଏନ୍ତା ବେଲେ ମୋର ଗାଡ଼ି ଗୋଟେ ଆକ୍ଟିଭା ଆକ୍ଟିଭାରେ ଆରମଶେ ପାଞ୍ଚ ଛଅ ଜଣ ବାହାରି କରି ପଳେଇ ଯିବା ଆରୁ ଆରମଶେ ଟିକେ ଦେଖା ଦେଖି କରମା ଖାନା ପିନା କରି କରି ଏମତି ଏକ ଦିଟା ବାଜୁଛି ପିଲା ଛୁଆ ବ୍ୟବସ୍ଥା କଲେ ହବା ପିଲା ଛୁଆ ତ ବେଶୀ ଶ୍ରଦ୍ଧାଏ କଲା ସଂସ୍କୃତି ପିଲାମାନେ କିଛି ଜାଣିବେ ନୂଆ ନୂଆ ଗୀତ ନୂଆ ନୂଆ ନାଚ ଦେଖି ପାରିବେ ଜାଣିପାରବେ ସବୁ ସେମାନଙ୍କ ବି ଆଗ୍ରହ ହେଇ ପାରବେ ସେମାନଙ୍କର ବି ମନ ବଳ ଦୃଢ଼ ହବା ସେମାନେ ନୂଆ ନାଚ ନୂଆ ଗୀତ ବିଷୟରେ ଜାଣିବେ ତ ସେମାନଙ୍କର ବି ଡେଭଲୋପମେଣ୍ଟ ହେଇ ପାରିବ ହୁଁ ଦୁନିୟାର ବିଭିନ୍ନ ପ୍ରକାର ଜିନିଷ ଦେଖି ପାରିବେ ସେନ ବିଭିନ୍ନ ପ୍ରକାର ଟ୍ରେନ ଅଛି ଡୁଲି ଅଛି ତିଘାଣି ଅଛି ବ୍ରେକ ଡାନ୍ସ ଅଛି ତ ସବୁ ଏବେ ବିଭିନ୍ନ ପ୍ରକାରର ନୂଆ ନୂଆ ଖାଦ୍ୟମାନେ ଖାଇ ପାରିବେ ହଏ ହଏ ଏସବୁ ବିଭିନ୍ନ ପ୍ରକାର ଆମର ନୂଆପଡ଼ାର ଅହିତ୍ୟ ନୂଆପଡ଼ାର ପ୍ରିୟ ଖାଦ୍ୟ ନୂଆପଡ଼ାର ପ୍ରିୟ ନାଚ ନୂଆପଡ଼ାର ନୂଆ ଗୀତ ସବୁ ନୂଆପଡ଼ାର କଲା ଆଉ ସଂସ୍କୁତି ବିଷୟରେ ଜାଣିପାରିବେ ହଁ ଠିକ ଅଛି ମାମା ଏନ୍ତା ବେଲେ ଆମେ ଲାଷ୍ଟ ଦିନ ପ୍ରୋଗ୍ରାମ ଯିବା ଠିକ ଅଛି ରଖୁଛି